ହଁ ପାଞ୍ଚ ଦୁଇ ହଜାର ତିନି ତିନି ଶହ ଦୁଇ ହଜାର ତେର ଚାରି ଦୁଇ ଦୁଇ ହଜାର ଦୁଇ କୋଡ଼ିଏ ଆଠ ଦୁଇହଜାର ଛଅ ପନ୍ଦର ପାଞ୍ଚ ଉନେଇଶି ଶହ ଅଠାଅଶୀ